ହଁ ମୁଁ ହାଇ ସ୍କୁଲ୍ ସମୟରେ ଗୀତ ଗାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲି ଗୋଟିଏ ସଙ୍ଗ୍ କମ୍ପିଟିସନ୍ ଥିଲା ସେଥିରେ ମୋ ନାଁ ଦେଲି ଆଉ ମୋର୍ ଯେତେବେଲେ ଗାଇବା ପାଇଁ ନମ୍ବର୍ ଆସିଲା ସେତେବେଲେ ମୁଁ ଗୀତ ଗାଇଲି ସେଇଟା ହୋଇଥିଲା କିି ସ୍ଵାଧୀନତା ଦିବସରେ ଗାଇଥିଲି ଦେଶାତ୍ମବୋଧକ ଗୀତ ଗାଇଥିଲି ଆଉ ସେଇଥି ଏକା ମୁଁ ସେକେଣ୍ଡ୍ ପ୍ରାଇଜ୍ ପାଇଥିଲି ମୁଁ ଭଲ ଗାଇଥିଲି କିନ୍ତୁ ଆଉ ଜଣେ ଗୋଟେ ପିଲାଙ୍କୁ ଯିଏ ସେଇଠି ମାନେ ଯିଏ ପୁରସ୍କାର ଦେବାପାଇଁ ଥିଲା ତା ପିଲା ଥିଲା ବୋଲିକି ତାଙ୍କୁ ଫାଷ୍ଟ୍ ପ୍ରାଇଜ୍ ଦେଲେ ମୁଁ ସେକେଣ୍ଡ୍ ପ୍ରାଇଜ୍ ପାଇଲି କିନ୍ତୁ ଦୁଃଖ କଲି ନାହିଁ ମୁଁ ତା'ପରେ ଆଉ ଟିକିଏ ମୋ ଇଣ୍ଟ୍ରେଷ୍ଟ୍ ଗଲା ତା'ପରେ ଗୀତ ଗାଇବା ଷ୍ଟାର୍ଟ୍ କରିଦେଲି ଆଉ ସେତେବେଳେ ମୋ ବୟସ ଥିଲା ତେର ବୟସ ଆଉ ତା'ପରେ ପରେ ପରେ ବି କଲେଜ୍ରେ ବି ଏମିତି ଗାଇଲେ ତା'ପରେ ଆମ କ୍ଲବ୍ର ଫଙ୍କ୍ସନ୍ରେ ଗାଇଲି ବେଳେବେଳେ ମାନେ ଏମିତି ଯେଉଁ ପାର୍ଟି ଫଙ୍କ୍ସନ୍ରେ ବି ଗାଇବା ପାଇଁ କହିଦିଅନ୍ତି ଗାଇଦେଉ ଆଉ ଏ ଯେଉଁ ଗୀତ ପ୍ରାକ୍ଟିସ୍ ହୁଏ ସେଥିରେ ବି ଗାଉ ଯେଉଁ ଅନ୍ତାକ୍ଷରୀ ଖେଳ ଖେଳାଯାଏ ସେଥିରେ ବି ଗୀତ ଗାଉ ଏମିତି ତ ସବୁ ଗୀତର ଫେର୍ ମାନେ ସବୁ ଟିକିଏ ଟିକିଏ କରି ଇଣ୍ଟ୍ରେଷ୍ଟ୍ ବଢ଼ିଗଲା ଆଉ ଯେଉଁ ଗୀତ ଶୁଣିଲୁ ସେଇଟା ମାର୍କେଟ୍ରେ ବି ବାଜୁଥାଏ ତା'ପରେ ଶୁଣି ଶୁଣିକରି ସେଇଟା ଇଣ୍ଟ୍ରେଷ୍ଟ୍ ବଢ଼ିଗଲା